ଆଜ୍ଞା ମୋର ଗୋଟିଏ ଆଇସକ୍ରିମ ଦରକାର ଥିଲା ହେଲେ ସେ ଆଇସକ୍ରିମରେ ମୁଁ ଚିନିର ମାତ୍ରା କମ ଚାଁହୁଛି ଆପଣ ଟିକେ ଚିନିର ମାତ୍ରା କମ କରି ମୋତେ ସେହି ଅର୍ଡ଼ରଟିକୁ ପହଞ୍ଚାଇ ପାରିବେ କି